ସାର୍ ଜୁହାର୍ କାଣା କାଣା ଅଛେ ଆଜ୍ଞା ତିନ୍ ପ୍ଲେଟ୍ ସାଧା ଦେବେ ଆରୁ ଜୁଡ଼େ ମଟନ୍ ବିରିୟାନୀ ଦେବେ ହଁ ସାଧାରେ ତର୍କାରୀ ଡାଏଲ୍ ଆରୁ ପନିର୍ ହଁ ଆରୁ ଆଉ ପାପଡ଼୍ ଦେବେ ଆରୁ ଚିପ୍ସ୍ ଦେବେ ହଁ ହଁ ହେଥିଲାଗି ତ ଆସିଛୁ ଆଜ୍ଞା ପହେଲା ଦେଖ୍ଲୁଁ ହୋଟେଲ୍ ପୁରା ଭଲ୍ ଅଛେ ବୋଇଲେ ପହେଲା ଦେଖ୍ଲୁଁ ବୋଇଲେ ଆସିଛୁ ଇଟାର୍ ହଁ ପନିର୍ ତରକାରୀ ହେବା ବେଲେ ପନିର୍ ତରକାରୀ ବି ଦେବେ ତ ହଁ ଇଟା ଯାଇଥିଲୁଁ କୋରାପୁଟ୍କେ ଆସିଥିଲୁଁ ଆଜ୍ଞା ଯେ ଏଇଟା ଦେଖ୍ଲୁଁ ହୋଟେଲ୍ ବୋଇଲେ ଭଲ୍ ଅଛେ ବୋଇଲେ ଯାଏସୁଁ ଇନ ଖାଇମୁଁ ଆର୍ ଯିମୁଁ ବୋଲି ଭାବୁଥିଲୁ ବୋଇଲେ ପିଲାମାନେ ଫିର୍ କହିଲେ ତ ଚାଲ ଖାଇକରି ଯିମା ବୋଇଲେ ହେଲେ ଭିତର୍କେ ଯାଇନୁ ଆଜ୍ଞା ହେଟା ବି ଆଏ ଯେ ହଁ ଖାନା ଭଲ୍ ଲାଗୁଛେ ଆଜ୍ଞା ହଁ ଆଏ ଯେ ଆଉ ଆଜ୍ଞା ଖାଇବା ଆଉ ଥଣ୍ଡା ଫଣ୍ଡା କାଣା ଅଛେ କେ ଦେବେ ଥମ୍ସ ଅପ୍ ଲସି ହେବା ବୋଇଲେ ଲସି ପାଞ୍ଚ୍ଟା ଦେବେ ଥମ୍ସ ଅପ୍ ଦବ ଜୁଡ଼େ

ହଁ ଏତ୍କି ଆଜ୍ଞା ବିଲ୍ କେତେ ହେଲା କି ଆଠ ଶହ ଟଙ୍କା ଆଜ୍ଞା ଆଠ ଶହ ଟଙ୍କା ବିଲ୍ କରିଛୁଁ ଫୋନ୍ପେ ଚଲୁଛେ ଆଜ୍ଞା ହଁ ଆଜ୍ଞା ଫୋନ୍ପେ କରିଛନ୍ ଦେଖୁନ୍ ସିଏ ହଁ ଠିକ୍ ଅଛେ ଆଜ୍ଞା ଆମେ ନେକ୍ଷ୍ଟ୍ ଆଏଲେ ଫୋନ୍ କର୍ମୁଁ ଆପଣ୍ଙ୍କୁ ନମ୍ୱର୍ ଦେଇଥିବେ ଠିକ୍ ଅଛେ ଆଜ୍ଞା